ଆମର ଟେଲିଭିଜନର ପ୍ରିୟ ସୋ ହେଉଛି ଶ୍ୟାମା ଶ୍ୟାମା ସିରିଏଲ୍ଟି ଆମେ ପ୍ରତିଦିନ ଦେଖୁ ସନ୍ଧ୍ୟାବେଳେ ଶ୍ୟାମା ହେଉଛି ସିରିଏଲ୍ର ହିରୋଇନ୍ ଆମେ ଏହି ସିରିଏଲ୍ ଧାରାବାହିକଟି ଦେଖୁ